ଏକ ଲମ୍ବା ବାଇକ୍ ଯାତ୍ରାରେ କିମ୍ବା ଭ୍ରମଣ କରିବାକୁ ଗଲେ ପ୍ରଥମତଃ ଆମେ ସକାଳ ପାଞ୍ଚଟାରୁ ଉଠି ସେଇଠୁ ଗାଧୋଇ ପ୍ରଥମେ ହେଲେମେଟ୍ ଟାକୁ ନେଇଥାଉ ଗାଡ଼ି ଲାଇସେନ୍ସ ମଧ୍ୟ ନେଇଥିବା ନିହାତି ଦରକାର ହଁ ତ ଖରା ଯେମତି ହେଉଛି ଗ୍ରୀଷ୍ମ ଦିନେ ତ ପାଣି ବଟଲ ନେଇଥାଉ କିଛି ପୋଷାକ ଖାଦ୍ୟ ବିଭିନ୍ନ ଜାଗାକୁ ଗଲେ ଖାଦ୍ୟ ମିଳେ ନ ମିଳିପାରେ ତ ଖାଦ୍ୟ ନେଇକି ଯିବା ନିହାତି ଦରକାର ତ କୌଣସି ଏକ ମନ୍ଦିର ସ୍ଥାନକୁ ଗଲେ ଆମେ କିଛିଟା ଭୋଗ ଘରୁ ନେଇକି ଯାଇଥାଉ ସେଇଠି କିଣିବାକୁ ଆମକୁ ଅସୁବିଧା ହୋଇଥାଏ ତ ସେଥିପାଇଁ ଆମେ ଘରୁ ବି ନେଇକି ଯାଇପାରୁ କିଛିଟା ଭୋଗ ହଁ ପୋଷାକ ନେଇକି ଯିବା ନିହାତି ଦରକାର ନେଇକି ଯିବା ନିହାତି ଦରକାର ହୋଇଥାଏ